କୋଭିଡ଼ ନାଇଁନଟିନ ମହାମାରୀ ଏକ ଏମିତି ରୋଗ ଯାହାକି ଲୋକମାନଙ୍କୁ ଭୟଭୀତ କରିଦେଇଥିଲା ବାହାର ଦେଶରୁ ପରିଭ୍ରମଣେ ଆସିଥିବା ଲୋକମାନଙ୍କୁ ଏହି ରୋଗ ଧୀରେ ଧୀରେ ପ୍ରଭାବିତ କରିବାକୁ ଲାଗିଲା ଯାହାଫଳରେକି ପର୍ଯ୍ୟଟନମାନେ ଦର୍ଶନ କରିବାପାଇଁ ଆସିଥିବା ଦର୍ଶନୀୟ ସ୍ଥାନ ଗୁଡ଼ିକରେ ପରିଭ୍ରମଣ କରିପାରିଲେ ନାହିଁ ଯାହାଦ୍ୱାରା ପର୍ଯ୍ୟଟନମାନେ ଭ୍ରମଣ କରିପାରିଲେ ନାହିଁ ମହାମାରୀ ଲୋକମାନଙ୍କୁ ପ୍ରବେଶ କରିବା ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ମଧ୍ୟ ଯାଇପାରିଲେ ନାହିଁ ଏହା ବ୍ୟତୀତ ସେମାନେ ନିଜ ଦେଶକୁ ମଧ୍ୟ ଯାଇପାରିଲେନାହିଁ କାହିଁକିନା ଏହି କୋଭିଡ଼ ନାଇଁନଟିନ ମହାମାରୀ ଲୋକମାନଙ୍କୁ ଧୀରେଧୀରେ ପ୍ରବେଶ କରିବାକୁ ଲାଗିଲା ଯାହାଫଳରେକି ସେମାନେ ଅସୁବିଧାରେ ସମ୍ମୁଖୀନ ହେଲେ ଏବଂ ନିଜ ଦେଶକୁ ସେମାନେ ଯାଇପାରିଲେ ନାହିଁ